ହଁ ବିକ୍ରମ ଲଜ୍ରୁ କହୁଥିଲେ କି ହଁ ମୁଁ ଆଗୁରୁ ଯେଉଁଟା କି ବିରିୟାନୀ ଗୋଟେ ଅର୍ଡ଼ର୍ କରିଥିଲି ତ ଆପଣଙ୍କର ବିରିୟାନୀ ବହୁତ ଭଲ ଲାଗିଥିଲା ଯେ ମୋତେ ଏବେ ବିରିୟାନୀ ଗୋଟେ ଦରକାର ଥିଲା ଆପଣଙ୍କର ଯେଉଁଟା କି ବିରିୟାନୀ ଚାଉଳ ବି ଭଲ ଥିଲା ଘିଅ ଫିଅ ବି ଭଲ ସେ ପଡ଼ିଥିଲା ଜୁସ୍ ବି ଭଲ ବନାଇଥିଲେ ସାଲାଡ଼ ବି ପୁରା ବହୁତ ଭଲ ସେ ବନାଇଥିଲେ ଯେଉଁଟା କି ପୁରା ଟେଷ୍ଟି ଥିଲା ପୁରା ଆଉ କାଜୁ ପଡ଼ିଥିଲା ଯେଉଁଟା କି ତେଜପତ୍ର ଫେଜପତ୍ର ପଡ଼ିକିନା ବହୁତ ବଢ଼ିଆ ଟେଷ୍ଟି ବି ଥିଲା ଯେଉଁଟା କି ମୁଁ ଗଲା ବୁଧୁବାର ଦିନ ବୋଧେ ମଗାଇଥିଲି ମୁଁ ସେ ବିରିୟାନୀଟା ବହୁତ ଲେଗ୍ ପିସ୍ ବି ଭଲ ଥିଲା ଆଉ ଚିକେନଟା ବି ଭଲ ଫ୍ରେଶ୍ ଚିକେନ ତାକୁ ଦେଇଥିଲେ ବହୁତ ବଢ଼ିଆ ଥିଲା ଯେଉଁଟା କି ଖାଇବାର ବହୁତ ଟେଷ୍ଟି ଥିଲା ପୁରା ଆପଣଙ୍କର ବହୁତ ବିରିୟାନୀ ଯେଉଁଟା ବନଉଛନ୍ତି ତ ବହୁତ ବଢ଼ିଆ ବନାଉଛନ୍ତି ଆପଣ ଆଉ ଗୋଟେ ବିରିୟାନୀ ମୋତେ ପଠାଇ ଦେବେ କି ଯେଉଁଟା କି ଭଲ ସେ ହେଇଥିବ ଲେଗ୍ ପିସ୍ ଟିକେ ଥିବ ଯେଉଁଟା କି ଜୁସ୍ ଫୁସ୍ ସ୍ଲାଗ ଫ୍ଲାଗ ଯେଉଁଟା କି ଠିକ ଠାକ ସେ ଥିବାର ଅଛି ଭଲ ଯେଉଁଟା କି ଗଲା ଥର ଯେମିତି ଭଲ ଲାଗିଲା ଏଇଥର ବି ଆପଣ ଟିକେ ଠିକ ଠାକ ସେ ଭଲଟା ପଠେଇବେ ଯେଉଁଟା କି ଲେଗ୍ ପିସ୍ଟା ଟିକେ ବଡ଼ ଥିବ ଆଉ ଯେଉଁଟା କି ଠିକ ଠାକ ଚିକେନଟା ଫ୍ରେଶ୍ ଥିବ ଚାଉଳ ବି ବିରିୟାନୀ ଚାଉଳ ବି ଭଲ ଥିବ ସେମିତି ମୋତେ ବିରିୟାନୀ ଗୋଟେ ଆପଣ ବୁକ୍ କରିଦିଅନ୍ତୁ ପଠାଇ ଦିଅନ୍ତୁ ଆଜି